ଆମ ଅଞ୍ଚଳର ମୁଖ୍ୟ ବୃତ୍ତି ହେଲା ଚାଷ ଏବଂ ଶାଳଦନା ପତ୍ର ମୁଁ ପ୍ରଥମେ ଚାଷ ବିଷୟରେ କହୁଛି ଚାଷ କଲେ ମଣିଷ ଖୁସିରେ ରହିପାରିବେ ଭଲ ଭାବରେ ଚାଷ ମଣିଷ ଆଉ ଅଭାବ ରହିବନି ଏସବୁକୁ ଭଲ ଭାବରେ ହେବା ପାଇଁ ହେଲେ ଠିକ୍ ସମୟରେ ସାରରେ ବିନିଯୋଗ ହବ ବିଲ ବିଲ ଠିକ୍ ସମୟରେ ପାଣି ମଡ଼ାଯିବ ତା'ପରେ ପତ୍ର ବିଷୟରେ କହୁଛି ମୁଁ ମାନେ ପତ୍ର ଧରା ଲୋକମାନେ ଆରାମସେ ଚଳିପାରିବେ ପତ୍ରର ଯଦି ଗଛ ନ କଟାଯାଏ ବଣରେ ପତ୍ର ବେଶୀ ହବ ବେଶୀ ପତ୍ର ହବ ଦ୍ୱାରା ମଣିଷର ଆଉ ରହିବ ଅଭାବ ରହିବନି ପତ୍ର ତୋଳି ମାନେ ବଜାରରେ ବିକିବେ ତା'ପରେ ସେ ଦୁନା ପତ୍ର ଖଲି ହବ ସେ ଖଲିରେ ବି ମଣିଷ ଆରାମସେ ଚଳିପାରିବେ ଯଦି ବଣକୁ ନ କାଟାଯାଏ ତେବେ ହୁଏତ ବଣରେ ପତ୍ର ବେଶୀ ହୋଇପାରିବ ବଣକୁ ବଣରୁ ଗଛକୁ ଠିକ୍ ରହିବା ପାଇଁ ମଝିରେ ମଝିରେ ତାର ଖାଲ କରାଯିବ ଖାଲା ଦ୍ୱାରା ଗଛ ଠିକ୍ ଭାବରେ ରହିବ ଏବଂ ବଣକୁ ସଫା ସଫାସୁତୁରା ରଖିବା ଉଚିତ୍